ମୁଇଁ ୱାସିଂ ମେସିନ୍ ଆଣିଥିଲି ତ ସେଟା ବ୍ରାଣ୍ଡେନ କମ୍ପାନୀ ବୋଲି ସୂରିଆର ସେଟାକେ ସତର ହଜାର ଦେଲି ସତର ହଜାର ଦେଇିକରି ତ ମୁଁ ଭାବିଲିକି ସାର୍ଟ ପ୍ୟାଣ୍ଟ ବହୁତ ଭଲ ସେ ସଫା ହେବା ବୋଲି ବାକି ସେ ପ୍ୟାଣ୍ଟ ସାର୍ଟ ସଫା କଲାବେଲେ କପଡ଼ା ଯେତେବେଲେ ଭରି କରି ସଫା କଲି ସେତେବେଲେ କପଡ଼ା ସଫା ନି ହେଲା ବହୁତ ମଏଲ୍ କେ ମଏଲ୍ ବି ରହିଚେ ଆଉ ମିସିଙ୍ଗଟା ଟିକେ ଭଲ୍ସେ ନେଁଇ ଚଲଲା ସବୁବେଲେ ଲଟ୍କେ ଖରାପ ହଉଚେନ ସାଜୁଚେନ ବହୁଥର ସାଜିଲେନ ପହଲେ ଭଲ୍ ଫନି ଚଲଲେ ହେନ୍ତା ୱାସିଂ ମେସିଙ୍ଗ କେ ଏକା କର୍ମା ହେଟା ହେଟା ଆନିକରି ବର୍ବାଦେ ମୁଇଁ ତ ସତର ହଜାର ଟଙ୍କା ଦେଇଁଚେ ଫିର୍ ବ୍ରାଣ୍ଡେଡ଼ ବୋଇଲେ ସୂରିୟା କମ୍ପାନୀ ବୋଇଲେ ତ ଭଲସେନି ଚଲ୍ ହେନ୍ତାଟାକେ କାଁ ଆନିକରି କାଁ ଲାଭଁ